ମୁଁ କ୍ଲାସ୍ ନେଇଛି କ୍ଲାସ୍ ନେଲା ବେଳେ ପ୍ରଥମ କ୍ଲାସ୍ରେ ବହୁତ ଡର ଲାଗେ କାରଣ କ'ଣ କି କୋଣରୁ କଥାରୁ କ'ଣ ବାହାରିଯିବ କ'ଣ ନାହି ବୋଲି ଡରୁ ଥାଏ ପହଲା କ୍ଲାସ୍ରେ ତ ଦୁଇଦିନ ଏମିତି ହେବ ଦୁଇ ତିନି ଦିନ ଏମିତି ହୁଏ ଆଉ ବହୁତ ଦିନ ହେବା ପରେ ଏହା ସବୁ ଠିକ୍ ହେଇଯାଏ ଡର ବି ଲାଗେନି ଅନୁଭୂତି ହୁଏ କି ଯେମିତି ଡର ଡର ଲାଗେ କିଏ କ'ଣ କହିବ ମୁଁ ଏମିତି କହିଲି ବୋଲି କହନ୍ତି କିି ସମସ୍ତେ କ'ଣ କହୁଛନ୍ତି ମ୍ୟାମ୍ ବୋଲୁଥିବି ଆମେ କ୍ଲାସ୍ କଲାବେଳେ କହୁଥିବି କି ଏମିତି କହନ୍ତିନି ମ୍ୟାମ୍ କ'ଣ କ'ଣ କହୁଥିବି କହୁଥିବି